ମୁଁ କିଣିଥିବା ବହିଟିର ଖରାପ ଗୁଣ ହେଉଛି ଏହା ଅନ୍ୟ ବହି ତୁଳନାଠାରୁ ଟିକିଏ ମୋଟା ରହିଛି ଯାହା ଦ୍ବାରା କି ବହିଟି ବହୁତ ଓଜନ ଲାଗୁଛି ଏବଂ ବହିଟିର ଉପର ମଲାଟରେ ଜରି ମଧ୍ୟ ଲାଗିନାହିଁ ଯାହା ଦ୍ବାରା କି ବହିଟି ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେବାର ସମ୍ଭାବନା ରହିଛି